ମୋର ରହିଲା ଜଗତସିଂହପୁରର ଶାରଳା ମନ୍ଦିର ଗୋରେଖନାଥ ମନ୍ଦିର ସେଇଠୁ ପାରାଦ୍ୱୀପ ପୋର୍ଟ ସେଇଠୁ ଶିଆଳି ସି ବିଚ୍ ଓ ଭୁବନେଶ୍ୱର ଏୟାରପୋର୍ଟ ଯେଉଁ ଆଉ ମଧ୍ୟ ରହିଲା ଆମର ଅନ୍ୟାନ୍ୟ ବହୁତ ଘଟଗାଁ ତାରିଣୀ ସେଇଠୁ ପୁରୀ ପୁରୀ ଜଗନ୍ନାଥ ମନ୍ଦିର ସେଇଠୁ ବହୁତ ପର୍ଯ୍ୟଟକ ଏମିତି ସ୍ଥାନ ଅଛି ଯେମିତି ତାକୁ ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି କରାଯାଇପାରିବ ବୋଲି ଆପଣ ଭାବୁଛନ୍ତି ପରିକି କୌଣସି ସ୍ଥାନୀୟ କିମ୍ବା ଆଞ୍ଚଳିକ ପର୍ଯ୍ୟଟନ ଆକର୍ଷଣ ଅଛି କି ଯାହାକୁ ଆପଣଙ୍କ ସମ୍ପ୍ରଦାୟରେ ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ଆପଣ ଭାବୁଛନ୍ତି କି ହଁ ଆମେ ଭାବୁଛୁ ଅଭିୟସ୍ଲି ଯାହାବି ହେଲେ ଆମେ ଭାବିବୁ କାହିଁକିନା ଆକୁ ବି ମଧ୍ୟ ସମ୍ପ୍ରଦାନ କଲି ହଜାର ହଜାର କୋଟି କୋଟି ଟଙ୍କା ବି ମଧ୍ୟ ଆସିବ